ହ୍ୟାଲୋ ସାଗର ଗୋଟେ ଦିନେ ତୁମ ବଡ଼ବାପା ଦୋକାନରୁ ସାର୍ଟ ଆଣିଥିଲେ କମ୍ ପଇସା ନେଲେ ଆମେ ଭାବିଥିଲେ ସେଇଟା ଭଲ ଯିବନି ବଲେ କମ୍ ପଇସା ନେଇଥିଲେ ନା ଭାବିଲୁ ଆମେ ଭଲ ଯିବନି ବଲେ ଦେଖିଲାବେଳକୁ ଏବେ ମୁଁ ବର୍ଷେ ଦେଢ଼ ବର୍ଷ ହେଲା ମୁଁ ପିନ୍ଧୁଛି ହେଲେ ମୋର କାଇଁ ଚିରା ଫଟା କିଛି ହେଲେ ହେଇନି ମୋଟା କପଡ଼ା ମୋଟା କପଡ଼ା ଓ ଖରା ଦିନେ ବି କାଇଁ ସେତେ ଗରମ ଲାଗୁନି ଥଣ୍ଡା ଦିନ ହିଁ ସେଥି କାଇଁ ଥଣ୍ଡା ସେ ଲାଗୁନି ସାର୍ଟ ପିନ୍ଧିଲି ଓ ସେଇଟା କାଇଁ ସେ କଲର୍ ଫେଡ଼ ନାଇକି ସେ କାଇଁ ସେ କଲର୍ ଫେଡ଼ ନାଇଁକି କାଇଁ ଚିରା ଫଟା ବି ହେଇନି ଓ ସେଇଟା ଭଲ ସାର୍ଟଟା ହଁ ଭଲ ସାର୍ଟଟା ନେକ୍ସଟ୍ ଟାଇମ୍ ନେକ୍ସଟ୍ ଟାଇମ୍ ଆଉ ଆଉ ଆଉ ଦୁଇ ଚାରିଦିନ ଗଲେ ସେ ସେ ଦୋକାନ ମିଶିକିଯିବା ସେ ବଡ଼ବାପା ଦୋକାନୁ ଯାଇକିରି ସେ ଗୋଟ ସାର୍ଟଟା ଆଣିବା ସାର୍ଟ ଆଉ ପେଣ୍ଟ ଆଣିବା ଆଣିବା ଭଲ ପେଣ୍ଟ ସାର୍ଟ ଯାହା ସେଇଟାକି ଆଣିିବା ପିନ୍ଧା ପିନ୍ଧି କରିବା ଆଉ ତୁ ଆଣିବୁ କିି ପେଣ୍ଟ ସାର୍ଟ ଏ ତୁ ପେଣ୍ଟ ସାର୍ଟ ଆଣୁନୁ ମିଶିକି ଯାଇକିରି ପେଣ୍ଟ ସାର୍ଟ ଆଣ କାଇଁ ସେ ପେଣ୍ଟ ସାର୍ଟ କାଇଁ କଲର୍ ଫେଡ଼ ନେଇକି କଲର୍ ଫେଡ଼ ହଉନି କଲର୍ ଫେଡ଼ ନେଇକି ଚେନ୍ ଖରାପ ନେଇକି କାଇଁ ମୋଟା କପଡ଼ା ଭଲ କପଡ଼ା ଭଲ କପଡ଼ା କାଇଁ ସେତେ ଚିରା ଫଟା ହଉନି ଚିରା ଫଟା ହଉନି ଆଉ ଭଲ ଭଲ ଯାଉଛି ଲାଷ୍ଟିଂ ଯାଉଛି ହେଲେ ହଉ ହଉ ହଉ ସାଗର ଫୋନ ରଖୁଛି ମିଶିଯିବା ଆଉ